ହଁ କୁହନ୍ତୁ ହଁ ହଁ ଆମର ଏଠି ହୋଟେଲ୍ ଅଛି ପିଲାମାନଙ୍କର ଜଳଖିଆ ପାଇଁ ସକାଳୁ ସବୁ ପ୍ରକାର ବ୍ୟବସ୍ଥା ଅଛି ବରା ସିଙ୍ଗଡ଼ା ଆଳୁଚପ୍ ପକୁଡ଼ି ତରକାରୀ ସବୁ ବ୍ୟବସ୍ଥା ଅଛି ଦେଖନ୍ତୁ ଗୋଟେ ଗାଡ଼ି ଗୋଟେ ସିଙ୍ଗଡ଼ା ଆଉ ଗୋଟିଏ ବରା ଆଉ ଟିକେ ତରକାରୀ ଏତିକି ପାଇଁ ଦଶ କୋଡ଼ିଏ ଟଙ୍କା ମୁଁ ନେଉଛି ଗୋଟେ ଗୋଟେ ପ୍ଲେଟ୍ରେ ଦଶ ଟଙ୍କା ପିଛା ଗୋଟେ ପ୍ଲେଟ୍ ତାପରେ ତରକାରୀ ମିଶେଇକି ନେଲେ କୋଡ଼ିଏ ଟଙ୍କା ଯଦି ତରକାରୀ ନ ନେବେ ତାହାଲେ ଦଶ ଟଙ୍କା

ହଁ ଦେଖନ୍ତୁ ଆମର ତ ଏଠି ରେଟ୍ ବେଶୀ ଓଡ଼ିଶା ଲୋକତ ସବୁ ବାହାରକୁ ଖଟିବାକୁ ଯାଉଛନ୍ତି ଆଉ କମ୍ ରେଟ୍ରେ କେମିତି ଆମେ କମ୍ ରେଟ୍ ଶହେ ହେଲେ ମଧ୍ୟ ଆପଣଙ୍କୁ ସେଇ କୋଡ଼ିଏ ଟଙ୍କା ରେଟ୍ରେ ନେବେ ପଚାଶ ଟଙ୍କା ନେଲେ ହେଲେ ଆପଣ ସେଇ କୋଡ଼ିଏ ଟଙ୍କା ରେଟ୍ରେ ଏକା ନେବେ ତୁମେ ଏଇନେ ଆମର ବାହାର ଲୋକନା ଏଇଠି ସବୁ ରେଟ୍ ଜିନିଷ ଆମର ଏଠି ଓଡ଼ିଶାର ବେଶୀ ଆଦାୟ ନାହିଁ ଲୋକ ବାହାରକୁ ଯାଉଛନ୍ତି ଦାଦାନ ଖଟିବା ପାଇଁ ଆଉ ସେଇଠି ସୁରତରେ ରହୁଛନ୍ତି ଏଇଠି ରହୁନ୍ତି ସେଇଠି ରହୁଛନ୍ତି କମ୍ ରେଟ୍ରେ କମ୍ ବାର ଘଣ୍ଟା ଡ୍ୟୁଟି କରି କେତେ ପଇସା ଆଣିବେ ତେଣୁ କରି ଆମର ଏଠି ରେଟ୍ ହେଉଛି ବହୁତ ଅଧିକ ଦେବାକୁ ପଡ଼ୁଛି କମ୍ ଦେବାକୁ ପଡ଼ୁଛି ଦଶ ଟଙ୍କାରୁ ଯଦି କମ୍ ହେବ କୋଡ଼ିଏ ଟଙ୍କାରୁ କମ୍ ହେଲେ ସେତିକି ରେଟ୍ ଆମକୁ ପୋଷଉନି ତେଣୁକରି ଯଦି ଆମର କିଛି ବାହାରେ ବ୍ୟବସାୟ ଥାଆନ୍ତା ତାହାଲେ ଆମେ ଗୋଟେ ପ୍ଲେଟ ପିଛା ପାଞ୍ଚ ଟଙ୍କା କି ଦଶ ଟଙ୍କା ଭିତରେ ଆମେ ଦେଇ ପାରି ଥାନ୍ତୁ ହୋଇ ପାରୁନି ଯୋଉ ରେଟ୍ ପନିପରିବା ରେଟ୍ ଧୁ ଧୁ ହୋଇ ବଢ଼ିଛି ମାର୍କେଟର ସେ ମାର୍କେଟ ଅନୁସାରେ ଗୋଟେ ନାଡ଼ି କରିବାପାଇଁ ହେଲେ ବିରି ଦରକାର ତାପରେ ଚାଉଳ ପିଆଜି ଦରକାର ତେଲ ଦରକାର ସେଇ ରେଟ୍ରେ ଯଦି ତେଲ ପ୍ୟାକେଟ୍ ଶହେ ବିରି କିଲୋ ଶହେ ତ ସେଇ ଅନୁସାରେ କେତିକି ଆପଣଙ୍କୁ ଦେଇପାରିବି ଆପଣ ଶହେ ନେଲେ ବି ଯେତିକି ଆଉ ପାଞ୍ଚ ପ୍ଲେଟ ନେଲେ ବି ସେତିକି ଟଙ୍କାଟେ ଦେଇ ଗୋଟେ ପାଞ୍ଚ ଟଙ୍କାରେ ମଧ୍ୟ ଗୋଟେ ରେ ନେଲେ ମଧ୍ୟ ସେତିକି ରେଟ୍ରେ ମୁଁ ଆପଣଙ୍କୁ ଦେଇ ପାରିବି ଯଦି ତରକାରୀ ବ୍ୟବସ୍ଥା ଅଛି ତ ଆଉ ଟିକେ ରେଟ ବଢ଼ିବ

ତାହାଲେ କେତେ ଲୋକଙ୍କ ପାଇଁ କରିବାକୁ ଚାହୁଁଛନ୍ତି ସେଇ ରେଟ୍ ଆପଣଙ୍କୁ ପୋଷେଇବ ତ ଆପଣ ନେବାକୁ ଆମେ ଆପଣଙ୍କ ଅନୁସାରେ ଅର୍ଡର୍ କରିଦେବୁ ଶହେ ଲୋକ ପାଇଁ ହେଲେ କ'ଣ କ'ଣ ନେବେ ଗୋଟେ ଗୋଟେ ପ୍ଲେଟ୍ରେ କେତେ କେତେ କ'ଣ କ'ଣ ଆଇଟମ୍ ନେବେ ଏବେ କୁହନ୍ତୁ କ'ଣ ବ୍ୟବସ୍ଥା ନେବେ କେତେଟା ଗାରି କେତେଟା

ତରକାରୀ ଆପଣ ତରକାରୀ ପାର୍ସଲ ଭଳିଆ ଗୋଟେ ଗୋଟେ ପଲିଥିନ୍ରେ ନେବେ ନା ତରକାରୀ ଅଲଗା କାହିଁରେ ଦେଇହେବି ତରକାରୀ ଅଲଗା ଦେଇ ଦେବି ଦୁଇଟା ଡାଳି ଦିଇଟା ପୁରୀ ଆଉ ଗୋଟେ ବରା ଆପଣଙ୍କୁ କୋଡ଼ିଏ ଟଙ୍କାରୁ କମ୍ ହେଲେ ମୁଁ ଦେଇପାରିବିନି ଆଜ୍ଞା କୋଡ଼ିଏ ଟଙ୍କାରୁ ଅଧିକ ହେଲେ ମୁଁ ଦେଇ ପାରିବି କୋଡ଼ିଏ ଟଙ୍କା ହିଁ ଦେଇପାରିବି ଆପଣ ଏତିକିରେ ନେବେ ତ ଆଚ୍ଛା କେତେବେଳେ ନେବେ ଆଜି ନେବେ ନା କୋଉ ତାରିଖରେ ନେବେ କୁହନ୍ତୁ ସେ ଅନୁସାରେ ମୁଁ କରି ଦେବି ସକାଳେ ନେବେ ନା ସନ୍ଧ୍ୟାରେ ନେବେ ସକାଳେ ନେବେ ମୁଁ ଆପଣଙ୍କ ଘରେ ପହଞ୍ଚେଇବେ ନା ଆପଣ ଆସିକି ନେବେ ଠିକ୍ ଅଛି ପହଞ୍ଚେଇ ଦେବି ଆପଣଙ୍କୁ